ମାଛ ଧରିବା ତ କେଉଟର ପ୍ରଧାନ ବୃତ୍ତି ସେଇଟା ତ କୌଳିକ କୌଳିକ ବୃତ୍ତି ସେ କୌଳିକ ବୃତ୍ତିକୁ ସମସ୍ତେ ନିଜେ ନିଜେ କୌଳିକ ବୃତ୍ତି ବୁଡ଼ିଯାଉଛି କିନ୍ତୁ ସମସ୍ତେ କୌଳିକ ବୃତ୍ତିକୁ ଧରି ନେଇ ଚଳିବା ଉଚିତ

ତା'ପରେ ମାଛ ଧରା ମଧ୍ୟ ଯେଉଁ ସମୁଦ୍ରରେ ଯେଉଁ ହେଉଛି ସେମାନେ ପନ୍ଦର ଦିନ ସତର ଦିନ ଏମିତି ସମୁଦ୍ରରେ ଗତି କରୁଛନ୍ତି ସେମାନଙ୍କୁ ଆଗ ଆହାର